ଆମେ ପାରମ୍ପାରିକ ସନ୍ତରଣଠାରୁ ବୃତ୍ତି ଗତ ସନ୍ତରଣରେ ବିଭିନ୍ନ ପ୍ରକାର ଭିନ୍ନ ସେଇଟା ଥାଏ ଯେମିତିକି ଆମେ ଗାଁ ଗହଳି ମାନଙ୍କରେ ପୋଖରୀ ଗାଡ଼ିଆ କିମ୍ବା ଆମର ଛୋଟ ଛୋଟ ନଈମାନଙ୍କରେ ଯାଇକି ଆମେ ପହଁରିକି ପହଁରା ଶିଖିଥାଉ ଆଉ ସେଥିରେ ବୁଡ଼ିଯିବାର ଭୟ ମଧ୍ୟ କମ ଥାଏ ଆଉ ଆମର ଏ ଯେଉଁ ଶୋଇ ଆଜି କାଲି ଯୁଗରେ ଯେମିତି ସୁଇମିଂ ପୁଲ ହେଉ କିମ୍ବା ସମୁଦ୍ରରେ ରୋ ପହଁରିକି ଲୋକମାନଙ୍କର ଜୀବନ ଚାଲିଯାଉଛି ହାଁ ସେଥିରେ ପହଁରିବାକୁ ବି ଭଲ ଲାଗେନି ଗାଁରେ ମାନଙ୍କରେ ସମସ୍ତେ ସାଙ୍ଗ ହୋଇ ସାଥି ହୋଇକି ଆମେ ପହଁରା ଶିଖିଥାଉ ଆଉ ବି ଭଲ ଲାଗେ ବହୁତ ପାର୍ଥକ୍ୟ ମଧ୍ୟ ରହିଛି ଏହି ମାନେ ସନ୍ତରଣରେ ପରମ୍ପରା ଅନୁସାରେ ଆମର ଗୋଟିଏ ଆମର ଯେମିତି ରହିଛି ଗାଁମାନଙ୍କରେ ଏତିକି ଲୋକ ପହଁରିବେ ପହଁରିଲେ ଯିଏ ପ୍ରଥମ ସ୍ଥାନରେ ଥାଏ ତାକୁ ଗୋଟିଏ ଆପଣ ଗାଁରେ ସମସ୍ତେ ଗୋଟିଏ ନାଁ ଭଲ ପହଁରାଳୀ ଭାବରେ ସେ ନାଁ କରିଥାଏ କିନ୍ତୁ ଆମର ଯେମିତି ଆମର ସୁଇମିଂ ପୁଲ୍ ତା' ଦେହରେ କ'ଣ ଏମିତି ପହଁରି ହେବ ସେଥିରେ ଅଳ୍ପ ଜାଗା ଥାଏ ଅଳ୍ପ ପାଣି ଥାଏ ସେଥିରେ ପହଁରା ପହଁରିବାକୁ ଭଲ ଲଗିନଥାଏ ନଦୀ ବଡ଼ ବଡ଼ ନଦୀମାନଙ୍କରେ ମଧ୍ୟ ପହଁରିବା ଭୟ ଲାଗିଥାଏ ସୁଅରେ ଗୋଡ଼ ଟାଣି ହୋଇଯିବ ଏଇଭଳି ଆଉ